ଘୋଡ଼ା ଚଢ଼ିବା ପ୍ରତିଯୋଗିତା ପାଇଁ ଆମେ ପ୍ରଥମେ ନିଜ ଶରୀର ସ୍ୱାସ୍ଥ୍ୟ ଭଲ ରଖିବା ତାପରେ ଘୋଡ଼ା ପ୍ରତିଯୋଗିତା ପାଇଁ ଘୋଡ଼ା ଭଲ ଦୌଡ଼ୁଛି କି ନାହିଁ ଚେକ୍ କରିବା ପ୍ରଥମେ ଗୋଟିଏ ଭଲ ଘୋଡ଼ା ଚୟନ କରିବା ସେ ଘୋଡ଼ାର ସ୍ୱାସ୍ଥ୍ୟ ଭଲ ଅଛି କି ନାହିଁ ଧ୍ୟାନ ଦେବା ତାର ଖୁରା ଗୋଡ଼ ଭଲ ଅଛି କି ନାହିଁ ଓ ଗୋଡ଼ର ଓ ଘୋଡ଼ାର ବେଲ୍ଟ ଠିକ ଅଛି କି ନାହିଁ ଧ୍ୟାନ ଦେବା ଏହିପରି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ହେବ ଘୋଡ଼ା ଚଢ଼ିବା ପାଇଁ ମୋତେ ବହୁତ ଭଲ ଲାଗେ ଘୋଡ଼ା ଚଢ଼ିବା ସମୟରେ ଘୋଡ଼ା ଦୁଷ୍ଟ ହୋଇନଥିବ ତା ଉପରେ ବସିବା ପାଇଁ ଠିକ୍ ସୁବିଧା ଲାଗୁଥିବ ଏହିପରି ପ୍ରତିଯୋଗିତା ପାଇଁ ଘୋଡ଼ା ପ୍ରସ୍ତୁତି କରାଯାଏ